ମୁଁ ମୁଁ ମୋ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ପନିପରିବା ଗଛ ଲଗାଇଛି ହେଲେ ଦିନେ ଆମ ଘରକୁ ଜଣେ ମୋ ଝିଅର ସାଙ୍ଗ ଆସିଥିଲା କହିଲା ମାଆ ଆପଣ ଗଛ ଜାକକୁ ଗଛ ଯାକକୁ ସାଇଜିରେ ରଖୁ ରଖ ରଖୁ ନାହାନ୍ତି ସଜାଇକି ମୁଁ ଗୋଟେ ଦିନ ବହୁତ ଭାବିଲି ବହୁତ ଭାବିଲି ତା'ପରେ ଯାଇକି ଗୋଟେ ବୁଦ୍ଧି ଆସିଲା କି ମୁଁ ପ୍ରଥମେ ଫୁଲ ଗଛ ଯାକ ପା ପାଖା ପାଖି ରଖିବି ଏହା ପରେ ପନିପରିବା ଗଛ ଗୁଡ଼ିକୁ ରଖିବି କାରଣ ଯେତେବେଳେ ମୋତେ ଫୁଲ ନହେଲେ ପନିପରିବା ଦରକାର ପଡ଼ିବ ସମ ଜରେ ସହଜରେ ଏବଂ ବହୁତ ଜଳ ଜଲ୍ଦି ଜଲ୍ଦି ଯାଇକି ଆଣିବି